ବିଦ୍ୟାଳୟରେ କେଉଁ ବିଷୟରେ ପଢାଯାଏ ଲୋକମାନେ ଭଲ ଓ ସୁଶିକ୍ଷିତ ହେଲେ ବିଦ୍ୟାଳୟରେ ଭଲ ଭାବରେ ପଢାଯାଏ ଏବଂ ସବୁ ପ୍ରକାରର ଛାତ୍ରମାନଙ୍କୁ ସମାନ ଶିକ୍ଷା ଦେଇଥାନ୍ତି ଏବଂ ସାଧାରଣତଃ ଶିକ୍ଷକମାନେ ପିଲାମାନଙ୍କୁ ନିୟନ୍ତ୍ରିତ କରନ୍ତି ଏବଂ ପିଲାମାନଙ୍କର ପିଲାମାନଙ୍କୁ ଶିକ୍ଷିତ କରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ଏବଂ ପିଲାମାନଙ୍କୁ ଶିକ୍ଷିତ ମଧ୍ୟ କରାଇବାରେ ଶିକ୍ଷକମାନଙ୍କର ବହୁତ ହାତ ଥାଏ ଶିକ୍ଷକମାନେ ଭଲ ସୁଶିକ୍ଷିତ ନୁହନ୍ତି ଶିକ୍ଷକମାନେ ତାଙ୍କେ ସବୁବେଳେ ଛାତ୍ରମାନଙ୍କୁ ଭଲ ଭାବରେ ଶିକ୍ଷିତ କରାଇବା ପାଇଁ ପ୍ରଚେଷ୍ଟା କରିଥାନ୍ତି